ମୁଁ ଗୋଟେ ଗ୍ୟାରେଣ୍ଟି ବାଲା ବଲ୍ କିଣିଥିଲି ସେ କହିଥିଲେ ଛଅ ମାସ ଯିବ କହିକି ଛଅ ମାସ ନ ଯାଇକି ଦଶ ଦିନରେ ଫ୍ୟୁଜ୍ ହେଇଗଲା ମୋର ଶହେ ଟଙ୍କା ବେକାର ଚାଲିଗଲା